ଦର୍ଶକ ମାନଙ୍କ ମଧ୍ୟରେ ଭାବନା ସୃଷ୍ଟି କରିବାର ଶକ୍ତି ନୃତ୍ୟ ପ୍ରତି ଦର୍ଶକ ମାନେ ନୃତ୍ୟ ଦେଖିବା ଭଲ ପାଆନ୍ତି ହେଲେ ନୃତ୍ୟ କରିବାର ଇଚ୍ଛା ସମସ୍ତ ସବୁ ଲୋକଙ୍କୁ ସମସ୍ତଙ୍କ ଥାଏ ହେଲେ ସମସ୍ତଙ୍କ ଦ୍ୱାରା ନୃତ୍ୟ ହୁଏ ନାହିଁ ସବୁ ଲୋକ ନତ୍ୟ କରନ୍ତି ହେଲେ ସମସ୍ତଙ୍କ ଦ୍ୱାରା ହୁଏ ନାହିଁ ନୃତ୍ୟ କରିବା ସମୟରେ ଯେଉଁସବୁ ଜିନିଷ ନିଜ ଉପରେ ପିନ୍ଧିଥାନ୍ତି ସେଇଟା ଗଳାରେ ପିନ୍ଧିଥାନ୍ତି ହାତରେ ପିନ୍ଧିଥାନ୍ତି ମୁଣ୍ଡରେ ପିନ୍ଧିଥାନ୍ତି ପାଦରେ ଗୋଡ଼ରେ ପିନ୍ଧିଥାନ୍ତି ଓ ସବୁ ପ୍ରକାରର ଗୋଟିଏ ପିନ୍ଧିଥାନ୍ତି ଯେମିତି ଗୀତରେ ସେମିତି ନୃତ୍ୟ କରିଥାନ୍ତି ଆଉ ଯେମିତି ଗୀତରେ ସେମିତି ଜିନିଷ ପିନ୍ଧଥାନ୍ତି ନୃତ୍ୟ କରିବା ସମୟରେ ସବୁକୁ କଷ୍ଟ ଯେ ଲୋକ ଦର୍ଶକ ମାନେ ଦେଖିଥାନ୍ତି

ନୃତ୍ୟ କରିବା ସମୟରେ ସବୁ କିଛି ଦେଖିବାର ଫାର୍ଷ୍ଟ ନୃତ୍ୟ ପ୍ରଥମରେ ନୃତ୍ୟ ନିଜେ ଶିଖି ଭଲ ଭାବରେ ଯେଉଁ ମଞ୍ଚ ଉପରକୁ ଯାଆନ୍ତି ତା'ପରେ ସେଇ ସେଇଠି ନୃତ୍ୟ କରିଥାନ୍ତି ସେଇଥିରୁ ଦର୍ଶକ ମାନେ ନୃତ୍ୟ ଦେଖି ଦର୍ଶକ ମଧ୍ୟ ଭାବନା ସୃଷ୍ଟି ଶକ୍ତି ନୃତ୍ୟ ହୋଇଥାଏ ନୃତ୍ୟ କରିବା ସମୟରେ ସବୁକିଛି ଦେଖିବାକୁ ପଡ଼ିଥାଏ ଏହି ନୃତ୍ୟ କରିବା ସମୟରେ କିଛି